କ୍ରୀଡ଼ାର ଭୂମିକା ହେଉଛି ଏଇଆ ଯେ ଯେତେବେଳେ ଆମେ ସ୍କୁଲରେ ପଢ଼ୁଥାଉ କିମ୍ବା ଖାଲି ସମୟରେ ଥାଉ ଆମ ଶିକ୍ଷକ କିମ୍ବା ଶିକ୍ଷତ୍ରୀ ଆମକୁ କ୍ରୀଡ଼ା ବିଷୟରେ କିମ୍ବା କ୍ରୀଡ଼ାକୁ ଆମକୁ ଶିଖେଇଥାନ୍ତି ଏଇଆ ଶିଖିବା ଦ୍ୱାରା ଆମକୁ ଯେମିତିକି ଖେଳକୁଦ ଆମକୁ କିଛି ଶିଖିବାକୁ ମିଳିଥାଏ ଓ ସେଇୟା ଆମ ଜୀବନରେ ଯେତେବେଳେ ଯେକୌଣସି ସ୍ଥାନରେ ହେଉ ଯେକୌଣସି ଜାଗାରେ ହେଉ କ୍ରୀଡ଼ା ଶିଖିବା ଦ୍ୱାରା ଆମର କିଛି ଦୀମାଗରେ ଥାଏ ଓ ସେଇୟା ଆମେ ଜୀବନରେ କୌଣସି ନା କୌଣସି ଜାଗାରେ ଲଗେଇଥାଉ କ୍ରୀଡ଼ା ଶିଖିବା ଦ୍ୱାରା ଆମର ଜୀବନରେ ଆମେ କୌଣସି ଜାଗାରେ ବି କିଛି ବି କହିପାରୁ ଓ କରିପାରିଥାଉ